ଆମର୍ ଭାଷ ଟି ଆଗର୍ ଯମାନା ଟା ତାମାନେ ଯେନ୍ ବଣିଜ୍ୟା କରୁଥୁଲୁ ଆମେ ସେଥି ଆମେ ଟଙ୍କା ପଇସା ଆଜି କାଲି ଯେନ୍ତା ହଉଛେ ଏଇ ସବୁ ନାଇଁ କରୁଥେଇ ଆମର୍ ଦୁଇ କୋର୍ ଚାରି କୋର୍ ପାଞ୍ଚ କୋର୍ ଏନ୍ତା ହିସାବରେ କଥା ବାର୍ତା କରୁଥିନୁ ତା'ପରେ ଅନେ ଦିଅନା ଚାରି ଅନା ଦଶ୍ ପଇସା ପାଞ୍ଚ ପଇସା ଇସବୁ ନାଇଁ କରୁତେ ଅନି ଦିଅନି ପାଞ୍ଚ ଟଙ୍କା ପଇସା ପଇସା ଟିକେ କଣା ପଇସା ଇ ସବୁ ବ୍ୟବହାର କରୁଥିନୁ ସେଥିର୍ ଲାଗି ତାମାନେ ଆମର ଭାଷା ଟା ଆମକୁ ଭଲ ଲାଗୁଥିଲା ୟାହାଦେ ସବୁଦିନ ହଉଛେ ଇ ସବୁ କିଛି ଆମକୁ ଭଲ ନାଇ ଲାଗ୍ବାର୍ ଆର ଏଥିରେ ଆମକୁ ପସନ୍ଦ ନାଇଁ କର୍ବାର୍ ଆମେ ଆମେ ବୁଢ଼ା ମାନ୍ଙ୍କର୍ ଭାଷା କେ ନେଇକିରୀ ସବୁ କରି ଆସୁଁଥିଲୁ